ହ୍ୟାଲୋ ସାର୍ ମୁଁ ବିଶ୍ଵଜିତ ନାୟକ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟର ଗୋଟିଏ ରେଗୁଲାର୍ କଷ୍ଟମର୍ ଯିଏକି ଆପଣଙ୍କ ରେଷ୍ଟୁରାଣ୍ଟରୁ ପ୍ରତିଦିନ କିଛି ନା କିଛି ଖାଇବା ଜିନିଷ ଅର୍ଡ଼ର୍ କରୁଥାଏ ବର୍ତ୍ତମାନ ମୁଁ ଚାହୁଁଛି ଯେ କିଛି ଖାଦ୍ୟ ଅର୍ଡ଼ର୍ କରିବାକୁ କିନ୍ତୁ ଅସୁବିଧା ଏହାକି ଆପଣଙ୍କ ରେଷ୍ଟୁରାଣ୍ଟରେ ମୋର ଯେଉଁ ଠିକଣା ଥିଲା ମୁଁ ସେଇ ଠିକଣାରେ ବର୍ତ୍ତମାନ ରହୁନି କାରଣ ଏହାକି ମୋର କାର୍ଯ୍ୟସ୍ଥଳରୁ ସେଇ ଠିକଣାଟି ଅଧିକ ଦୂର ଦୂର ହଉଥିଲା ସେଥିପାଇଁ ମୁଁ ସେ ଠିକଣାଟି ଚେଞ୍ଜ କରି ଅନ୍ୟ ଗୋଟିଏ ଜାଗାରେ ରହୁଛି ତ ଆପଣଙ୍କ ରେଷ୍ଟୁରାଣ୍ଟରେ ଯାହା ହଉ ଠିକଣା ଅଛି ମୁଁ ସେ ଠିକଣାଟି ଏବେ ଚେଞ୍ଜ କରିବାକୁ ଚାହୁଁଛି ଏବଂ ମୁଁ କିଛି ଖାଦ୍ୟ ଅର୍ଡ଼ର୍ କରିବାକୁ ଚାହୁଁଛି ମୋ ଠିକଣାଟା ହେଉଛି କୋରାପୁଟ ଜିଲ୍ଲାର ଶାନ୍ତି ନଗର ଶାନ୍ତି ନଗର ଅବସ୍ଥିତ ତ ମୁଁ ବର୍ତ୍ତମାନ ଦୁଇ ପ୍ଲେଟ୍ ଚିକେନ ବିରିୟାନୀ ଏବଂ ଦୁଇ ପ୍ଲେଟ୍ ନାନ୍ ରୋଟି ଏବଂ ଦୁଇ ପ୍ଲେଟ୍ ଚଣା ମସଲା ଅର୍ଡ଼ର୍ କରିବାକୁ ଚାହୁଁଛି ତ ଆପଣ ଦୟାକରି ଏହିସବୁ ମୋ ଶାନ୍ତି ନଗର ଠିକଣାରେ ଡେଲିଭରି କରିଦିଅନ୍ତୁ ଓ ଏବଂ ଏହି ଆଡ଼୍ରେସ୍ଟି ଆପଣଙ୍କ ରେଷ୍ଟୁରାଣ୍ଟରେ ମୋର ପ୍ରାଇମେରୀ ଆଡ଼୍ରେସ୍ ଭାବେ ରଖନ୍ତୁ ଆଗକୁ କିଛି ଅର୍ଡ଼ର୍ କରିବାକୁ ହେଲେ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟ ହିଁ ଅର୍ଡ଼ର୍ କରିବି ତ ଆପଣ ମୋର ଏହି ଆଡ଼୍ରେସ୍ରେ ଅର୍ଡ଼ରଟି ପହଞ୍ଚାଇ ଦେବେ ଓ ବର୍ତ୍ତମାନ ମୁଁ ଯାହା ଏବେ ଅର୍ଡ଼ର୍ କଲି ସେହି ଅର୍ଡ଼ର୍ଟି ଆପଣ ଯଥା ଶୀଘ୍ର ପହଞ୍ଚାଇ ଦେବେ ପହଞ୍ଚାଇଲେ ଭଲ ହେଇଥାନ୍ତା କାରଣ ଆମ ଘରେ ଅତିଥି ଆସିଛନ୍ତି ଏବଂ ମୁଁ ରୋଷେଇ କରିବାକୁ ଏବେ ସକ୍ଷମ ନାହିଁ ସେଥିପାଇଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ମୁଁ ଏହି ଖାଦ୍ୟଟି ଅର୍ଡ଼ର୍ କରିଲି ଆପଣଙ୍କ ରେଷ୍ଟୁରାଣ୍ଟର ମୁଁ ରେଗୁଲାର୍ କଷ୍ଟମର୍ ଏଥିପାଇଁକି ଆପଣଙ୍କ ରେଷ୍ଟୁରାଣ୍ଟର ଖାଦ୍ୟ ବହୁତ ସ୍ୱାଦ ଏବଂ ଆପଣଙ୍କ ରେଷ୍ଟୁରାଣ୍ଟର ରେଟିଙ୍ଗ ବି ବହୁତ ଭଲ ଆପଣଙ୍କ ରେଷ୍ଟୁରାଣ୍ଟରୁ ଷ୍ଟାଫ୍ ମାନେ ବି ବହୁତ ଭଲ ବ୍ୟବହାର କରନ୍ତି ଏବଂ ମୁଁ ପୁଣି ଥରେ କହୁଛି ମୋ ବର୍ତ୍ତମାନ ଠିକଣା ହେଉଛି ଶାନ୍ତିନଗର କୋରାପୁଟ କୋରାପୁଟ ଜିଲ୍ଲା ଆଉ ଦୟା କିରିକି ଆପଣ ମୋର ଏହି ଠିକଣାଟିକୁ ଆପଣଙ୍କ ରେଷ୍ଟୁରାଣ୍ଟରେ ଅପଡ଼େଟ୍ କରିଦିଅନ୍ତୁ ପରବର୍ତ୍ତୀ ପରବର୍ତ୍ତୀ ଦିନର ମଧ୍ୟ ମୁଁ ଅର୍ଡ଼ର୍ କରିବି ଆପଣ ଆପଣଙ୍କୁ ଏହା ସାହାଯ୍ୟ ବି ହେବ ଟାଇମ୍ ଟାଇମ୍ ଟାଇମ୍ ଟାଇମ୍ ବି ବଞ୍ଚିତ ହେବ ପୁଣି ଥରେ ମୁଁ ମୋ ଅର୍ଡ଼ର୍ଟାକୁ ରିପିଟ୍ କରୁଛି ଦୁଇ ପ୍ଲେଟ୍ ଚିକେନ ବିରିୟାନୀ ଦୁଇ ପ୍ଲେଟ୍ ନାନ୍ ରୋଟି ଦୁଇ ପ୍ଲେଟ୍ ଚଣା ମସଲା ଏବଂ ମୁଁ ଆଉ ଗୋଟେ ଅର୍ଡ଼ର୍ କରିବାକୁ ଭୁଲିଯାଉଛି କହୁଛି ଦୁଇ ଦୁଇଟା ଥମ୍ସ ଅପ୍ ଦୁଇଟା ଥମ୍ସ ଅପ୍ ଏବଂ ତିନୋଟି ପେପ୍ସି କୋଲ୍ଡ଼ ଡ୍ରିଙ୍କସ୍ ମୋ ଅର୍ଡ଼ର୍ରେ ଲେଖିଦେବେ ମୁଁ ଚାହୁଁଛିି ଯେ ଯଥାଶୀଘ୍ର ଆପଣ ଏଇ ଆଡ଼୍ରେସ୍ଟିକୁ ଏଇ ଆଡ଼୍ରେସ୍ରେ ମୋ ଅର୍ଡ଼ର୍ଟି ଡେଲିଭରି କରିଦିଅନ୍ତୁ କାରଣ ଅତିଥି ମାନେ ଅପେକ୍ଷା କରି ଅଛନ୍ତି